ଆମ ଅଞ୍ଚଳରେ ପକ୍ଷୀ ଦେଖିବାର ପରମ୍ପରା ରହିଛି ଏବଂ ଏହାକୁ ନେଇ ଅନେକ ଅନ୍ଧବିଶ୍ୱାସ ରହିଛିି ଆମ ଅଞ୍ଚଳର ଲୋକମାନେ ବିଶ୍ୱାସ କରନ୍ତି ଯେ ସକାଳେ କାଉ ରାବ ଦେଲେ ଯାହା ଘରେ କାଉ ରାବ ଦେଇଥିବ ତା'ହେଲେ ତା ଘରକୁ ଅତିଥି ଆସନ୍ତି ଏଇଟା ଗୋଟେ ଅନ୍ଧବିଶ୍ୱାସ ଅଟେ ତଥାପି ଗ୍ରାମର ଲୋକମାନେ ଏହାକୁ ବିଶ୍ୱାସ କରନ୍ତି କାରଣ ଏମିତି ବହୁତ ଥର ଘଟଣା ଘଟିଛି ଯେତେବେଳେ କି କାଉ ରାବ ଦେଇଛି ଏବଂ ସେହିଦିନ ଘରକୁ ଅତିଥି ଆସିଛନ୍ତି କେତେଥର ସେମିତି ଘଟଣା ଘଟିଥିବାରୁ ଆମ ଅଞ୍ଚଳର ଲୋକମାନେ ଏହି କଥାକୁ ବିଶ୍ୱାସ କରୁଛନ୍ତି ଯେ କାଉ ରାବ ଦେଲେ ଘରକୁ ଅତିଥି ଆସନ୍ତି ଠିକ୍ ସେହିପରି ଭାବରେ ଆମର ପରମ୍ପରା ରହିଛି ପକ୍ଷୀ ଟିହା ପକ୍ଷୀ ସେ ପକ୍ଷୀର ନାମ ହେଉଛି ଟିହା ତାକୁ ଦେଖିଲେ ଶୁଭ ହୁଏ କୁହାଯାଏ ଏବଂ ସେଇଟଫି ସେଇ ପକ୍ଷୀକୁ ଦେଖିଲେ ଲୋକମାନେ ପାଟି କରି ଉଠନ୍ତି ଜେଟିହା ଜେଟିହା ଆମେ ଯଦି ଟିହାକୁ ଦେଖିବା ଏବଂ ତାକୁ ଉଡ଼ାଇ ଟିହାକୁ ଉଡ଼ାଇବା ଉଡ଼ାଇକି ଜେଟିହା କହିବା ତା'ହେଲେ ଆମର ଶୁଭ ହବ ସେଥିପାଇଁ ଆମେ ଦ ମୁଖ୍ୟତଃ ଏହି ପରମ୍ପରାକୁ ଦଶହରା ଦିନ ମାନ ପାଳନ କରାଯାଏ ଦଶହରା ଦିନ ଯଦି ଆମେ ଟିହା ଦେଖୁଛେ ଏବଂ ଉଡ଼ାଇକି ତାକୁ ଜେଟିହା କହୁଛେ ତା'ହେଲେ ଆମର ବହୁତ ଭଲ ହବ ବର୍ଷଟି ବହୁତ ଭଲରେ କଟିବ ଏବଂ ବହୁତ ସୁଭପ୍ରଦ ହେବ ସେଥିପାଇଁ ଆମ ଗ୍ରାମର ଲୋକମାନେ ଆମ ଅଞ୍ଚଳର ଲୋକମାନେ ସମସ୍ତେ ଦଶହରା ଦିନ ଟିହା ପକ୍ଷୀକୁ ଦେଖିବା ପାଇଁ ଟିହା ଦେଖି ଯାଆନ୍ତି ଏବଂ ଯିଏ ଟିହା ଦେଖେ ତାକୁ ଉଡ଼ାଇକି ଜେଟିହା କୁହେ ସେହିପରି ଭାବରେ ଆଉ ଏକ ଉଦାହରଣ ରହିଛି ଯେମିତିକି ମଲା ଚରେଇ ମଲା ଚରେଇକୁ ଆମ ଓଡ଼ିଆ ଶୁଦ୍ଧ ଓଡ଼ିଆରେ କ'ଣ କୁହାଯାଏ କେଉଁ ପକ୍ଷୀ ମୁଁ କହିପାରିବିନି କିନ୍ତୁ ଆମ ଅଞ୍ଚଳରେ ତାକୁ ମଲା ଚରେଇ କୁହାଯାଏ ସେଇ ତା'ର ରଙ୍ଗ କଳା ଏବଂ କୁହା ମୁଁ କେବେ ଶୁଣି ନାହିଁ କିନ୍ତୁ ଲୋକମାନେ ଯାହା କୁହନ୍ତି ସେହି ଚଢ଼େଇ କଥା ମଧ୍ୟ କହିପାରେ ସେହି ଚଢ଼େଇ କୁହେ ମଲା ଚରେଇ ଯିବୁ କି ଥିବୁ ଏମିତି କୁହେ ଏବଂ ତା'ର କଥା ମଧ୍ୟ ବହୁତ କ୍ଲିଅରଲି ବୁଝି ହୋଇଥାଏ ସେ ମଣିଷଙ୍କ ପରି କଥା କହିଥାଏ ଏବଂ ସେହି କଥା ସେ ଯାହାକୁ କହିଥାଏ ସେ ମଲା ଚରେଇ ଯାହାକୁ କହିଥାଏ ଯେ ମଲା ଚରେଇ ଯିବୁ କି ଥିବୁ ସେହି ଲୋକଟି ଯଦି ଯିବି କହିବ ତା'ହେଲେ ସେ ଶାନ୍ତିରେ ତା'ର ମୃତ୍ୟୁ ହୋଇଥାଏ ସେ ଶାନ୍ତିରେ ମରିଥାଏ କିନ୍ତୁ ଯିଏ ଯିବି ନାହିଁ କୁହେ ତା'ହେଲେ ସେ ସୁନିଶ୍ଚିତ ମରିବ ଯେମିତି ହେଲେ ବି ମରିବ କିନ୍ତୁ ଦୁଃଖ କଷ୍ଟ ଯନ୍ତ୍ରଣା ସହିକି ସେ ମରିବ ସେଥିପାଇଁ ଥରକରେ ଯିବି କହିଦେଲେ ସେ ଲୋକମାନେ ଶାନ୍ତିରେ ମରିଯାଆନ୍ତି ଏବଂ ଯେଉଁ ଲୋକର ମରିବାର ଥିବା ମଲା ଚରେଇ ତା ପାଖକୁ ଆସିଥାଏ ଏପରି ଅନ୍ଧବିଶ୍ୱାସ ଆମ ଓଡ଼ିଶାର ଓଡ଼ିଶାରେ ରହିଛି ପକ୍ଷୀକୁ ନେଇ ଆଉ ମଧ୍ୟ କୁହାଯାଏ ପେଚା ଦେଖିଲେ ଅଶୁଭ ହୁଏ ଏମିତି ମଧ୍ୟ କୁହାଯାଏ କିନ୍ତୁ ଏଇଟା କ'ଣ ସତ ଆମେ ଶୁଣିଛେ ପେଚା ହଉଛେ ଲକ୍ଷ୍ମୀଙ୍କ ବାହାନ ମାତା ଲକ୍ଷ୍ମୀଙ୍କ ବାହାନ କେବେ ଅଶୁଭ ହୋଇପାରେ କି ଏମିତି କେବେ ହୋଇନଥିବ କିନ୍ତୁ ଏଇଟା ଲୋକମାନଙ୍କର ଗୋଟେ ବିଶ୍ୱାସ ଗୋଟେ ଅନ୍ଧବିଶ୍ୱାସଟା ସେମାନେ ପକ୍ଷୀମାନଙ୍କୁ ନେଇ ଏମିତି କେତେକ ବିଶ୍ୱାସ ଅନ୍ଧବିଶ୍ୱାସକୁ ମାନୁଛନ୍ତି ଏବଂ ପରମ୍ପରା ଭାବରେ ତାକୁ ଆଗାମୀ ଭବିଷ୍ୟତ ପିଢ଼ିକୁ ମଧ୍ୟ ଶିଖଉଛନ୍ତି ଆମର ଏସବୁ ଅନ୍ଧବିଶ୍ୱାସକୁ ଆମେ ମନରୁ ଭୁଲିଯିବା ଉଚିତ ଏଇଟା ପ୍ରକୃତରେ ସତ ନୁହେଁ କାରଣ କେତେକ ଘଟଣା ଏମିତି ଘଟିଥାଏ ଯେଉଁଟାକି ଅଚାନକ ଏ ଅଚାନକ ଘଟି ଯାଇଥାଏ ଆଉ ଆମେ ତାକୁ ବିଶ୍ୱାସ କରି ଯାଉ ଥାଉ ଯେମିତି କାଉ ରାବି ଦେଲା କାଉ ତ ପ୍ରତିଦିନ ରାବିବେ କାଉ କ'ଣ ସବୁବେଳେ ଚୁପଚାପ ରହିବେ କି ରହିବେ ନାହିଁ କାଉ ରାବିବେ ଆଉ ସେଇଦିନ ଅତିଥି ଆସିବା ଦିନ ଆସିକି କାଉ ରାବିଲେ ତ ତାକୁ ଗୋଟେ ଅନ୍ଧବିଶ୍ୱାସ ଭାବରେ କାଉ ରାବିଲେ ପକ୍ଷୀ ଅତିଥି ଆସିବେ ଏମିତି ଭାବିବା ଉଚିତ ନୁହେଁ